ଶିକ୍ଷକମାନେ ବହୁତ ପ୍ରକାରର ଭଲ ଜିନିଷ ଶିଖେଇବା ଦରକାର ଯାହାକି ଗୁରୁଙ୍କୁ ଆଶୀର୍ବାଦ କରିବା ବଡ଼ମାନଙ୍କୁ ବଡ଼ମାନଙ୍କୁ ସମ୍ମାନ ଦେବା ଆରୁ ବହୁତ ପ୍ରକାରର ସାହାଯ୍ୟ ଯାହାକି ଗରିବମାନଙ୍କୁ ସାହାଯ୍ୟ କରିବା ସେଇଟା ବି ଗୋଟେ ଶିକ୍ଷକ ହିଁ ତାର ଶି ଗୁରୁ ତାର ଶିକ୍ ଶିକ୍ଷକ ହିଁ ତାର ଛାତ୍ରକୁ ଶିକେଇଥାଏ ଆରୁ ସ୍କୁଲ୍ରେ ଏମିତି ବହୁତ୍ ଜିନିଷ ନାହିଁ ଯାହାକି ଶିକ୍ଷକ ଶିଖେଇବା ଦରକାର ଯାହାକି କିଛି ଜିନିଷ ଆମରି ନେତ ସବୁ ଜିନିଷ ଅଛି ତଥାପି ସେତେବି ନେଇନାର ଯାହାକି ଶିକ୍ଷକ ଗୋଟେ ଶିଖି ଗୋଟେ ଗୋଟେ ଶିକ୍ଷକ ହେଇକି ଗୋଟେ ଛାତ୍ରକୁ ଯେମିତି ଭଲ ପଢ଼େଇବା ଦରକାର ଯେମିତିକି ଗଛ ବିନା ପାଣି ବିନା ଗଛ ନେଇ ମାନେ ପାଣି ବିନା ଗଛ ବି ନେଇ ବଢ଼ିପାରେ ଯେମିତି କଟିଆ ହେଇକରି ଥିଶି ସେମିତି ଶିକ୍ଷକ ବିନା ଛାତ୍ରର ବି ମାନେ କିଛି ନଥାଏ କାରଣ ଶିକ୍ଷକ ହିଁ ଶିକ୍ଷକ ହିଁ ଛାତ୍ରକୁ ଗୋଟିଏ ଭଲ ମଣିଷ ଭାବରେ ତିଆରି କରିଥାନ୍ତି ଆରୁ ଏଇ କରି ଥିସନ୍ ନା